ହଁ ମୁଁ ହସିବାର ପୁସ୍ତକ ପଢ଼ିଛି ସେ ପୁସ୍ତକରେ ଥିଲା ହସିବାର ଜୋକ୍ସମାନେ ଅନେକ ଦିନଧରି ବରଷା ହୋଇନଥାଏ ନଈ ନାଲ ପୋଖରୀ ଓ ଗାଡ଼ି ଗାଡ଼ିଆର ପାଣି ଶୁଖିଯାଏ ଠେକୁଆ କୋଇଲି କପୋତ ବେଙ୍ଗ ବେଙ୍ଗୁଲି କପୋତି କୁକୁର କାଉ ଗଧ ଓ କୋଇଲି ଶିଆଳ ପାଣିପାଇଁ କଲବଲ ହେଲେ ଶେଷରେ ଓଠ ଫାଟି ଶୁଖିଯାଇଥାଏ ଆତୁର ହୋଇ ମେଘକୁ ପାଣି ମାଗିଲେ କାଉ ଡାକିଲା କା କା ବରଷା ରାଣୀ ଆ ଆ ହୁକେ ହୁ ବିଲୁଆ ନନା ବରଷା ରାଣୀ ତୁ ଆମକୁ ଅନା ଶେଷରେ ଡାକିଲା ବେଙ୍ଗୁଲି ରାଣୀ ମେଘରୁ ଝରିଲା ଝରିଲା ବରଷା ପାଣି ହୁକେ ହୁ ହୁ ହୁ ବୋଲି ଆମେ ସମସ୍ତେ ହସିଲୁ ସାଙ୍ଗମାନେ ସମସ୍ତେ ସ୍କୁଲରେ ପାଠ ଯୋଉ ପଢ଼ିଥିଲୁ ସେଇଟା ଆଉଥରେ ଆମ ମନେ ପଡ଼ିଗଲା